ମୋତେ ସବୁ ପ୍ରକାରର ଖାଦ୍ୟ ଖାଇବାକୁ ଭଲ ଲାଗେ ଭାତ ଡାଲି ଶାଗ ସନ୍ତୁଳା ରୁଟି ଏହିପରି ସବୁ ପ୍ରକାର ଖାଦ୍ୟ ମୋତେ ଖାଇବାକୁ ଭଲ ଲାଗେ ମାଛ ମାଂସ ଅଣ୍ଡା ସବୁ ଖାଦ୍ୟ ମୋତେ ଖାଇବାକୁ ଭଲ ଲାଗେ ତା' ଭିତରୁ ଭଲ ଲାଗେ ମାଛ ତରକାରୀ ସେଥିରେ ମାଛରେ ଭିଟାମିନ୍ ବି ଥିବାରୁ ମାଛ ତରକାରୀ ଭଲ ଲାଗେ ସେଥିରେ କମ୍ ସବଜି ମସଲା ପକାଇ ତାକୁ ସନ୍ତୁଳା ଭାବରେ କଲେ ସେ ଭଲ ଲାଗେ ମାଛ ରୁଟି ଭିଟାମିନ୍ ବି ଥିବାରୁ ଶ୍ୱେତସାର ଖାଦ୍ୟ ଭାତ ଡାଲି ମାଛ ମୁଁ ଭାତ ଡାଲି ଭାତ ଡାଲି ଶ୍ୱେତସାର ଖାଦ୍ୟ ସେଥିରେ ବି ଭଲ ଲାଗେ ସବୁ ଖାଦ୍ୟ ମୋତେ ଲାଗେ ତା' ଭିତରୁ ଅଧିକ ପ୍ରିୟ ମାଛ ତରକାରୀ ସେଥିରେ ଭଲ ମସଲା ପକାଇ ତାକୁ ସନ୍ତୁଳା ଭଳିଆ କରି ଖାଇବାକୁ ବହୁତ ଭଲ ଲାଗେ ସୁଜି ସୁଜି ଉପମା ସିମେଇଁ ମ୍ୟାଗି ଏହିପରି ସବୁ ଖାଦ୍ୟ ମୋତେ ଖାଇବାକୁ ଭଲ ଲାଗେ ଖାଦ୍ୟ ମାଛ ମାଂସ ଅଣ୍ଡା ସବୁପ୍ରକାରର ଖାଦ୍ୟ ମୋତେ ଖାଇବାକୁ ଭଲ ଲାଗେ